ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ହଁ ଚାଷ କଲଣି ମୁଁ ଜମି ଏକର ଚାଷ କରିଛି ମୁଁ ଲଗାଇଛି ଭେଣ୍ଡି ବାଇଗଣ କଖାରୁ କଲରା ପୋଟଳ ନା ଆଉ ଅଲଗା ଜିନିଷ ଲଗାଇନି ଲଗାଇବାକୁ ବାହାରୁଛି

ମୁଁ ସେହିଠୁ ଆଣୁଛି ଶକଡ଼ଟା ବନ୍ଧେଇ ବନ୍ଧେଇଠୁ ଆଣୁଛି ସେଟା ପିଓର୍ ଔଷଧ କିଛି ଓରିଜିନାଲ ଔଷଧ କିଛି ଖରାପ ନାହିଁ ତଥାପି ତୁମେ ସେ ସବୁ ସାର କିଛି ଆଣିନ କି ପକାଇନ ସେହିଠୁ ଯଦି ଆଣିବ ସେ ଶକଡ଼ଟା ବନ୍ଧେଇଠୁ ଆଣୁନ ଭଲ ମାଲ ସେ ଟିକେ ଓରିଜିନାଲ ଜିନିଷ ସବୁ ଦେଉଛି କିଛି ଖରାପ ନାହିଁ ମୁଁ ସାର ଆଣିକି ପକାଇଛି ମୋର ଫଳ ଏବେ ଭଲ ଭାବରେ ଧରିଛି କିଛି ଅସୁବିଧା ତ ହୋଇନି ମୁଁ ପନିପରିବା ନେଉଛି ସୁନାଖେଳା ନେଉଛି ରଣପୁର ନେଉଛି ବାଇଗଣ ବର୍ତ୍ତମାନ ଦେଉଛି ଗଦିରେ ତିରିଶ ଟଙ୍କାରେ କାକୁଡ଼ି ଦେଉଛି ପଇଁଚାଳିଶ

କଖାରୁ କୁଇଣ୍ଟାଲ ଏବେ ବର୍ତ୍ତମାନ ଯାଉଛି ଏବେ ଏହିଥର ଯାଇଛି କୁଇଣ୍ଟାଲ ଯାଇଛି ଛଅ ଶହ କେତେ ଟଙ୍କାରେ

ହଁ ତୁମେ ଆସିକି ଯୋଗାଯୋଗ କର ଦେବି ଦେବି ମୁଁ ତ ଏକଲା ଲୋକ ଫସଲ ଛାଡ଼ିକି ଯାଇପାରୁନି ବାହାରକୁ ତେଣୁ ଦୂର ବାଟିଆକୁ ଯାଇପାରୁନି ଗାଦିକୁ ଆଉ କ'ଣ ଯଦି ଆସିବ କାଲି ଆସ ଆଉ କିଛି ନାହିଁ ସବୁବେଳେ ମୁଁ ରହିଛି ଘରେ

ହଁ